ଆମର୍ ତ ଇନ ବଡ଼ ପର୍ବ ବୋଇଲେ ଆମର୍ ନୂଆଖାଇ ଗୁଟେ ଅଛି ତାପରେ ପୁଷ ପୁନେଇଁ ଗୁଟେ ଅଛି ଧନୁଯାତ୍ରା ଗୁଟେ ଅଛି ଏମ୍ତି ଆମେ ତିନ୍ଟା ଚାର୍ଟା ପରବ୍ ମାନୁଛୁ ଶିବ ପୂଜା ବି କରୁଛୁ ସବୁଆଡ଼େ ପୂଜାପାଠ୍ କରିକରି ୟେ କର୍ସୁଁ ତାପରେ ଧନୁଯାତ୍ରା ଦେଖିଗଲେ ସେନ ଭି ଆମର୍ ବହୁତ୍ ଲୋକ୍ ଯାଉଁସୁ ବହୁତ୍ ଲୋକ୍ ପୂଜାପାଠ୍ କର୍ସନ୍ ବହୁତ୍ ଲୋକ୍ ଦିନରୁ ୟେ କର୍ସନ୍ ଦୁର୍ଗାପୂଜା କେ ଭି ସେ ରକମ୍ ପୂଜା ସବୁଆଡ଼େ ଗାଁ ଲୁକେ ଝି ମାନେ ଆସିକରି ପୂଜା ଦେଖ୍ସନ୍ ଆଉ ୟେ ୟେ କରିକରି ପୂଜା ଦେଖ୍ସନ୍ ଆର୍ ଵେଲେବେଲେ ଘରେ ରହିକରି ସେମାନେ ଇଆଡ଼କା ତାକର୍ ଘର୍ମାନକେ ଯାଇସନ୍ ତାର୍ପରେ ଶିବପୂଜା ଦିନ ଆମେ ସେ ଯାଇସୁ ଶିବରାତ୍ରି କେ ଗାଇ ସଭାକୁ ଯାଇସୁ ଧମା ଭି ଯାଇସୁ ସେ ଇଆଡ଼େ ତାର୍ପରେ ମାନେସର ଆଡ଼୍କେ ଭି ଯାଇସୁ ଆଉ ତାର୍ପରେ ନୂଆଖାଇ କେବେ ଆମେ ସମସ୍ତେ ନୂଆଖାଇ ଦିନ ସଖାଲୁ ଉଠିକରି ଘରଦ୍ୱାର ସଫାସୁଫି କରି ଗୁଡ଼ାକରି ପୂଜାର୍ ସମାନ୍ଟେ ଲାଗ୍ବ ତାପରେ କ୍ଷୀରି ପିଠି କ୍ଷୀରି ପିଠା ଏଟାସେଟା ସବୁ ଯାହା ଘରେ ବନାବାର୍ କଥା ବନେଇବୁନା କରି ପୂଜାପୂଜି କରିକୁରା ସାର୍ମୁଁ ତାର୍ପରେ ଆମେ ସମସ୍ତେ ଘରେ ଚୁରାକୁରା ୟେ କରି ପୂଜା କରି ସାର୍ମୁଁ ତାପରେ ସମସ୍ତେ ଖାଇପିଇ ସାର୍ମୁଁ ଆଉ ତାର୍ପରେ ସମସ୍ତେ ଘରୁ ବାହାରିକରି ବାହରିଲା ବେଲ୍କେ ବନ୍ଧୁବାନ୍ଧବ ଭେଟ୍ ଏଛୁ ଏନ୍ତାର ଆମେ ସମସ୍ତେ ଘରୁ ପାଲ୍ଛୁ